ଆମକୁ ନିତିଦିନିଆ ଦିନରେ ଆମ ଜଳ ବହୁତ ଆବଶ୍ୟକ ଯାହା ଆମେ ପ୍ରତିଦିନ ଆମେ ବ୍ୟବହାର କରିଥାଉ ଜଳ ଜଳ ହିଁ ସୃଷ୍ଟି ଜଳ ହିଁ ନାଶ ଜଳ ବିନା କେହି ଲୋକ ବଞ୍ଚିବି ପାରିବେନି ମନୁଷ୍ୟକୁ ତିନିରୁ ଚାରି ଲିଟର ଜଳ ଆବଶ୍ୟକ ଦରକାର ପଡ଼ିଥାଏ ଏବଂ ବହୁତ ଜଳ ଏବଂ ଏତିକି ବହୁତ ଜଳକୁ ବହୁତ ଗୁରୁତ୍ୱ ଦିଆଯାଇଛି ଏବଂ ମଣିଷ ସକାଳୁ ଉଠିଲେ ରୋଷେଇ କରିବା ସକାଳେ ଉଠିଲେ ଶୌଚ ପାଇଁ ବ୍ରସ୍ କରିବା ପାଇଁ ଗାଧୋଇବା ପାଇଁ ରୋଷେଇ କରିବା ପାଇଁ ପିଇବା ପାଇଁ ବହୁତ ଦରକାର ପଡ଼ିଥାଏ ମା' ଭଉଣୀ ମାନଙ୍କୁ ରୋଷେଇ କରିବାରେ ଫଳ କାଟିବାରେ ଫଳ ଧୋଇବାରେ ଆବଶ୍ୟକ ଥାଏ ଲୋକମାନେ କେତେ ଲୋକମାନେ କପଡ଼ା ଧୋଇବାରେ ଜଳକୁ ବ୍ୟବହାର କରିଥାନ୍ତି ଏବଂ ଘର ସଫା କରିବା ଗାଡ଼ି ଧୋଇବା ଗଛକୁ ପାଣି ଦେବା ଏଇସବୁରେ ଜଳର ବହୁତ ଦରକାର ପଡ଼ିଛି ଏବଂ ବହୁତ ଜଳର ବହୁତ ବ୍ୟବହାର ବି ମଧ୍ୟ ହୋଇଥାଏ